ମୁଇଁ ହୋମ୍ ଥିଏଟର୍ ଗୁଟେ ଘିନିଥିନି ସେଟା ଆମେ କେତେଟା ସାଙ୍ଗ୍ ମିଶିକିନା ଯାଇଥିଲୁଁ ଘିନି ଯେ ସିଏ ହୋମ୍ ଥିଏଟର୍ ଟା ଟିକେ ବହୁତ୍ ଭଲ୍ ବି ଲାଗ୍ଲା ଗୁଟେ ହୋମ୍ ଥିଏଟର୍ ସେଟା ଆମେ ଧରି ପଲେଇ ଆସ୍ଲୁଁ ସେଟା ଏବେ ପତେ ବି ଛଅ ସାତ୍ ମାସ୍ ହେଲାନେ ଭଲ୍ ବାଜୁଛେ ଗୀତ୍ ଆଉ ସେଟା ଟିକେ ବି କେର୍କେରା ନାଇ କି ଖରାପ୍ ନାଇ ହେବାର୍ କି କିଛି ହେନ୍ତା କିଛି ବେକାରିଆ ଆବାଜ୍ ନାଇ ଆସ୍ବାର୍ ଆଉ ଆମେମାନେ ସେଟା କେ ହେଲେ ବି ନାଇ ହେଲେ ବି ଛଅ ହଜାର୍ ଖଣ୍ଡେ ଦେଇକିନା ଘିନିଥିଲୁଁ ମୋର୍ ସାଙ୍ଗ୍ମନେ ବି ହେଲ୍ପ କଲେ କିଛି କିଛି ପଇସା ଦେଲେ ମୋର୍ ସାଙ୍ଗ୍ମାନେ ବି ହେନ୍ତା ଟାଇପ୍ର ହୋମ୍ ଥିଏଟର୍ ମାନେ ଘିନିଛନ୍ ଆଉ ଆଉ ସେ ହୋମ୍ ଥିଏଟର୍ ଟା ବହୁତ୍ ଭଲ୍ ଅଛେ ତାହା ଆମ ଗାଁ'ନେ ଏକା ବହୁତ୍ ଅଛେ ସେମିତି ହୋମ୍ ଥିଏଟର୍ ଆଉ ସେଟା ହେଉଛେ ସୋନି କମ୍ପାନୀର ହୋମ୍ ଥିଏଟର୍